ଛୋଟ ବ୍ୟବସାୟୀ କହିଲେ ଆଜ୍ଞା ହଉଛି ଆମର ଗ୍ରାମରେ ଯେଉଁ ତୁଳା ଚାଷ ହଉଛି ତୁଳା ଚାଷରୁ ଆମେ କପା ତୁଳାରୁ ସଳିତା ତିଆରି କରୁକି ସ୍ତ୍ରୀ ଲୋକମାନେ ସେଥିରେ ଜୀବିକା ଅର୍ଜନ କରୁଛନ୍ତି ଦୁଇ ପଇସା ରୋଜଗାର କରୁଛନ୍ତି ସଳିତା ଭାବରେ ବିକ୍ରି କରି ସିଲେଇ ମେସିନ୍ ଆମର ଅଛି ସିଲେଇ ମେସିନ୍ ଘରେ ମୋର ଅଛି ମୁଁ ନିଜେ ସିଲେଇ ବି କରି ଶିଖିଛି ଏବଂ ପିଲାମାନଙ୍କୁ ମଧ୍ୟ ଟିକେ ଟିକେ ଶିକ୍ଷା ଦିଆହେଇଛି ସେମାନେ ବି ଘରେ ନଥିଲେ ସେମାନେ ଛିଡ଼ା ଫଟା ଏସବୁ ଲୋକମାନେ ବି ଆଣିଦେଲେ ବି ବା ନିଜର ଘରର ଉପକରଣ ଯେତିକି ସବୁ ଛିଡ଼ା ଫଟା ହେଇଗଲେ ତାକୁ ନିଜେ ସିଲେଇ କରିକି ଆମେ ଜୀବନଯାପନ କରୁଛୁ ତ ଅଗରବତୀ ଯେଉଁ ଗ୍ରାମରେ ବର୍ତ୍ତମାନ ଏସ୍ ଏଚ ଜି ଗ୍ରୁପ୍ ସବୁ ହେଇଛି ସରକାର ଯେଉଁ ସୁବିଧା ସୁଯୋଗ ଦଉଛନ୍ତି ଲୋକମାନଙ୍କୁ ଅଗରବତୀ ମେସିନ୍ ମିଳିପାରୁଛି ଏବଂ ସିଲେଇ ମେସିନ୍ ବି ମିଳୁଛି ବା ଛୋଟ ଛୋଟ ବୋତଲରେ ପାଣି ପୁରେଇ ତାଙ୍କୁ ସିଲ୍ ମାଧ୍ୟମରେ ବ୍ୟବସାୟୀ କରି ବାହାରୁକୁ ସପ୍ଲାଏ କରାହଉଛି ଆଉ ତେଣୁ ଲୋକମାନଙ୍କର ଚଳିବା ପାଇଁ ଏଇଗୁଡ଼ା ହେଲା ଛୋଟ ଛୋଟ ଘରୋଇ ବ୍ୟବସାୟ ତ ଏଥିରେ ଆମେ କିଏ ଆମର ଏଇ ଯେଉଁ ପାମ୍ପଡ଼ କିମ୍ବା ନଳୀ ଏସବୁ ଆଣିକି ଛାଣି କରି ବି ବିକ୍ରି କରିକି ଦୁଇ ପଇସା ରୋଜଗାର ଚାଲିଛି ଏବଂ ଛୋଟ ବ୍ୟବସାୟୀ କହିଲେ ଟିଫିନ୍ଟେ ଜଳଖିଆଟେ କିମ୍ବା ଆମର ଚପ୍ ଗୁଲୁଗୁଲା ସିଙ୍ଗେଡ଼ା ଏଥିରେ ବି ଲୋକମାନେ ଆଣିକି ଘରେ ରୋଷେଇ କରି ବିକ୍ରି କରିକି ଦୁଇ ପଇସା ରୋଜଗାର କରୁଛନ୍ତି ଆଉ ମିନାରାଲ୍ ୱାଟର୍ କହିଲେ ଆମର ଯେଉଁ ବର୍ତ୍ତମାନ ସରକାର ଯେଉଁ ଦଉଛି ଆମକୁ ଆମର ସେଥିରେ ବି ଲୋକମାନେ କିଛି ଖାଲି ବଟଲ୍ କିଣି ଆଣିକି ସେଥିରେ ପ୍ୟାକ୍ କରିକି ସିଲେଇ ମେସିନ୍ ତାଙ୍କର ତାଙ୍କର ତ ସିଲ୍ ମାରିବାର ମେସିନ୍ ବି ଆଣିଛନ୍ତି ସେମାନେ ସିଲ୍ କରିକି ମିନେରାଲ୍ ୱାଟର୍ ଶୁଦ୍ଧ ପାଣି ସରକାରଙ୍କୁ ମାନେ ସେମାନେ ସପ୍ଲାଏ ଟ୍ରେନ୍ରେ ଦଉଛନ୍ତି କିମ୍ବା ହୋଟେଲ୍ ମାଧ୍ୟମରେ ଦଉଛନ୍ତି ଯେଉଁଠି ଯେଉଁଠି ବେଶୀ ପାଣି ଦରକାର ସେ ଗୁଡ଼ାକୁ ସପ୍ଲାଏ କରୁଛନ୍ତି ତେଣୁ ଛୋଟ ବ୍ୟବସାୟୀ ହେଲା ଏଇଗୁଡ଼ା